ଯୋଗ ଆରମ୍ଭ କରିବାର ଉପଯୁକ୍ତ ବୟସ ହେଉଛିି

କମ୍ ପଇସା ଯୋଗ ଶିଖିବା ଆରମ୍ଭ କରିବାର ଫାଇଦା ହେଉଛିି ଆମ ଶରୀର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ମଜବୁତ ହେବା ସହ ରକ୍ତ ସଞ୍ଚାଳନ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ ହୁଏ ଆମ ଶରୀର ଠିକ୍ ଭାବରେ କାର୍ଯ୍ୟ କଲେ ବହୁତ ଦିନ ପାଇଁ ସୁସ୍ଥ ରହେ କୌଣସି ଅଂଶ ଯେତେ ବୟସ ବଢ଼ିଲେ ମଧ୍ୟ ଖରାପ ହୋଇନଥାଏ ଯୋଗ ଶିଖିଲେ ଆମ ଶରୀର ସ୍ୱାସ୍ଥ୍ୟର ଫାଇଦା ବହୁତ ପରିମାଣରେ ହୋଇଥାଏ ସମସ୍ତେ କମ୍ ବୟସରୁ ଯୋଗ ଶିଖିବାଟା ବହୁତ ଭଲ ହୋଇଥାଏ